ଆମ ଅଞ୍ଚଳରେ ବିଭିନ୍ନ ପ୍ରକାରର ଫସଲ କରାଯାଇଥାଏ ସେଥି ମଧ୍ୟରେ ଗହମ ଧାନ ମୁଗ ବିରି କୋଳଥ ଅନ୍ୟତମ ଆମେ ଧାନକୁ ଅତ୍ୟଧିକ ପ୍ରାରମ୍ଭ ଦେଇଥାଉ କାରଣ ଏହା ବହୁତ ଶସ୍ତାରେ ଏବଂ ବହୁତ କମ୍ ମୂଲ୍ୟରେ କରାଯାଇ କରାଯାଇପାରିଥାଏ ଏବଂ ଏହା ଅତ୍ୟଧିକ ଲାଭଦାୟକ ଅଟେ ଏଥିରେ ଏକ ଚାଷୀ ଅଳ୍ପ ଖର୍ଚ୍ଚରେ ଏବଂ କିଛି ଅଧିକ କଷ୍ଟ ସହି ଏହାକୁ ଅତ୍ୟଧିକ ମାତ୍ରାରେ ମଧ୍ୟ ଉତ୍ପାଦନ କରିପାରିଥାଏ ଯାହାଦ୍ୱାରାକି ଏହା ମଣ୍ଡିରେ ମଧ୍ୟ ବହୁତ ଭଲ ମୂଲ୍ୟରେ ବିକ୍ରି ହୋଇପାରିଥାଏ ଯାହାଦ୍ୱାରାକି ଏହା ଆମକୁ ଅଧିକ ଲାଭ ପ୍ରଦାନ କରାଇଥାଏ